ପଶୁପାଳନରେ ପଶୁମାନଙ୍କୁ ପାଦ ଓ ମୁଖ ରୋଗ ଏଭିଆନ୍ ଇନଫ୍ଲୁଏଞ୍ଜା ଇତ୍ୟାଦି ରୋଗ ହୁଏ ରୋଗକୁ ଆଉ ପ୍ରତିରୋଧ ପଶୁ ଡାକ୍ତରଙ୍କୁ ଡକାଇ ତାଙ୍କୁ ଇଞ୍ଜେକ୍ସନ୍ ମେଡ଼ିସିନ୍ ଇତ୍ୟାଦି ସବୁ ଦେଇ ସେମାନଙ୍କୁ ପ୍ରତିରୋଧ କରାଯାଏ ସେମାନ ସବୁ ପ୍ରକାର ରୋଗ ହୋଇଥାଏ ସେମାନଙ୍କୁ ଯେତେ ପରିଷ୍କାର ରଖିବେ ସେତେ ରୋଗ କମ୍